ହଁ କୁହନ୍ତୁ ହେଲୋ ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା ମାଉସୀ କ'ଣ କି ମାନେ ଏଇଟା ଆମର ଗର୍ମେଣ୍ଟ ହସ୍ପିଟାଲ୍ ନା ପୁରୁଣା ସରକାର ଯେତେବେଳେ ଥିଲେ ସେତେବେଳେ ଟିକେ ଯାଞ୍ଚ ହେଇ କି ଭଲ ଟ୍ରିଟ୍ମେଣ୍ଟ୍ ହେଉ ଥିଲା ଏବେ ତ ନୂଆ ସରକାର ଆସିଲେଣି ଆଉ ଧିରେ ଧିରେ ସବୁ କିଛି କରୁଛନ୍ତି ଟେଷ୍ଟ୍ କରୁଛନ୍ତି ଭଲ ବି ହେବ ଆପଣଙ୍କର କିଛି ଚିନ୍ତା କରନ୍ତୁନି ଆଉ ଧିରେ ଧିରେ କି ହେବ ଆଉ ଆଉ ସେ ବିଷୟରେ ଟିକେ ଭାବନ୍ତୁନି ଟ୍ରିଟମେଣ୍ଟ୍ ହେବ ଆପଣଙ୍କର ଟିକେ ଖାଲି ଲେଟ୍ ହେଉଛି ଆଉ ହଁ ମୁଁ ଡକ୍ଟରଙ୍କ ସହିତ ଯଦି କଥା ହୋଇକି ବୁଝିଲେ କି ଆଉ ଆପଣଙ୍କୁ ଟ୍ରିଟ୍ମେଣ୍ଟ୍ ଜଲ୍ଦି କେମିତି ହେବ ସେ ବିଷୟରେ କହିବି ସାର୍ଙ୍କୁ ଆଉ ହଉ ଠିକ୍ ଅଛି ଆଉ ଆଉ କ'ଣ ହୋଇଛି ଆପଣଙ୍କର କହୁ ନାହାନ୍ତି ଏତିକି ଅଃ ମୁଁ ଷ୍ଟାଫ୍ମାନଙ୍କୁ କହିବି ତାହାଲେ ସାର୍ଙ୍କୁ କହିବି ଆମର ଯିଏ ଅଛନ୍ତି ଯାଞ୍ଚରେ ଇଏ ମେଡିକାଲ୍ର ତାଙ୍କୁ ମୁଁ କହିକି ସବୁ ସୁବିଧାରେ ଯଦି ହେବ ପୁରୁଣା ସରକାର ଗଲେଣି ନା ଆଉ ନୂଆ ସରକାର ଆସିଛନ୍ତି ସବୁ ସବୁ ଟିକେ ଲେଟ୍ରେ ସବୁ ଇଏ କରୁଛନ୍ତି ଆଉ ଆପଣଙ୍କର ଆଉ କିଛି ପ୍ରୋବ୍ଲେମ୍ କି ଦିଦି ଆଜ୍ଞା ଆଜ୍ଞା ଆଜ୍ଞା ମୁଁ ସାର୍ଙ୍କୁ କହିକି ଆପଣଙ୍କର ବି ପି ଚେଷ୍ଟ୍ ବି କରେଇ ଦେବି ହେଲା ଆଉ କିଛି ଆଉ କିଛି ଅସୁବିଧା ଅଛି ହଉ ହଉ ହଉ ନାଇ ସେ ବି ପି ଟେଷ୍ଟ୍ ହୋଇସାରିଲା ପରେ ଓ ଆର୍ ଏସ୍ ଦିଆଯିବ ସବୁ କିଛି ଦିଆଯିବ ମୁଁ ସାର୍ଙ୍କୁ କହିବି ଆପଣଙ୍କର ଜଲ୍ଦି ଟ୍ରିଟ୍ମେଣ୍ଟ୍ କରିବା ପାଇଁ ହେଲା ଆଜ୍ଞା ସାରେ କହିବେ ସାର୍ କହିବେ ଆପଣଙ୍କୁ ଦେଖିକି ସାର୍ କହିବେ ବ୍ଲଡ୍ ଟେଷ୍ଟ୍ କରିବା ପାଇଁ ଏଇ ମାନେ ହସ୍ପିଟାଲ୍ରେ ବ୍ଲଡ୍ ଟେଷ୍ଟ୍ ହେଉଛି ଆଉ ବାହାରେ ବ୍ଲଡ୍ ଟେଷ୍ଟ୍ କରିବେନି ଏ ମେଡିକାଲ୍ରେ ଆମର ଟିକେଟ୍ କଟା ହେଉଛି ଦିଦି ମେଡିକାଲ୍ରେ ସବୁ କିଛି ସୁବିଧା ଅଛି ଗମେଣ୍ଟ୍ ହସ୍ପିଟାଲ୍ ଏବେ ଗମେଣ୍ଟ୍ ସବୁ କିଛି ସୁବିଧା କରି ଦେଇଛି ସେଇଠି ଟିକେଟ୍ କାଟିବେ ସେଇଠି ବ୍ଲଡ୍ ଟେଷ୍ଟ ହେବ ବାହାରେ ବାହାର କ୍ଲିନିକ୍ରେ ବ୍ଲଡ୍ ଟେଷ୍ଟ୍ କରିବେନି ହଉ ଠିକ୍ ଅଛି ଦିଦି ମୁଁ କହିକି ଆପଣଙ୍କର ଟ୍ରିଟ୍ମେଣ୍ଟ୍ ଜଲ୍ଦି କରେଇବି ହେଲା ହଉ ଠିକ୍ ଅଛି